ମୁଁ ଋତୁ ହିସାବରେ ସ୍ଥିର କରିବି ଯେ ମୁଁ କ'ଣ ରୋପଣ କରିବି ଯେପରିକି ଗ୍ରୀଷ୍ମ ଋତୁରେ ରବି ଫସଲ ଓ ଶୀତ ଋତୁରେ ଖରିଫ ଫସଲ ସେହି ଅନୁସାରେ ମୁଁ ବିହନ ରୋପଣ କରିବି ଯେପରିକି ଗ୍ରୀଷ୍ମ ଋତୁରେ ମୁଁ ଧାନ କିମ୍ବା ଗହମର ଫସଲ ବୁଣିବି ଏବଂ ଶୀତ ଋତୁରେ ଖରିଫ ଫସଲ ସେହିପରି ମୁଗ ବିରି ଏପରି ବିହନଙ୍କୁ ରୋପଣ କରିବି ସଠିକ୍ ଅନୁକୂଳ ପାଣିପାଗକୁ ଦେଖି ପରଖି ରୋପଣ ଆରମ୍ଭ କରିବେ ଫସଲ ପାଇଁ ଉପଯୁକ୍ତ ସମସ୍ତ ସଠିକ୍ ଭାବରେ ଯୋଗାଇ ଫସଲ ଅମଳ କରିବି ଆଜ୍ଞା ହଁ ମୁଁ ଏହା ମାନୁଛି ଯେ ରାସାୟନିକ କୀଟନାଶକ ଔଷଧ ମାଟିର ଉର୍ବରତାକୁ ନଷ୍ଟ କରୁଛି କାରଣ ଆଜିକାଲି ବଜାରରେ ମିଳୁଥିବା ରାସାୟନିକ ସାର ଓ କୀଟନାଶକ ଔଷଧରେ ଏପରି ଜିନିଷ ମିଶିଛି ଯାହା ଆମର ମାଟିର ଉର୍ବରତାକୁ କ୍ରମେ କ୍ରମେ କ୍ଷୟ କରି ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଉଛି ଆମ ମାଟିର ଉର୍ବରତା ନଷ୍ଟ ହେଲେ ଆମର ଫସଲ ଭଲ ଭାବେ ବଢ଼ିନଥାଏ ଏବଂ ଅମଳ ହୋଇଥିବା ଫସଲରେ ପୂର୍ବ ଅପେକ୍ଷା ଠାରୁ କମ୍ ପରିମାଣର ଭିଟାମିନ୍ସ ମିଳିଥାଏ ଏବଂ ସେହି ଶସ୍ୟ ଗୁଡ଼ିକୁ ଖାଇଲେ ଆମେ ପରୋକ୍ଷ ଦ୍ୱାରା ପାଉଥିବା ଭିଟାମିନ୍ ଆମ ଶରୀରକୁ କମ୍ ପରିମାଣରେ ପହଞ୍ଚିଥାଏ ଏବଂ ସେହି ରାସାୟନିକ ସାର ଓ କୀଟନାଶକର କ୍ଷତିକାରକ ପ୍ରଭାବ ଆମ ଶରୀରରେ ପହଞ୍ଚି ଆମ ଶରୀର ପାଇଁ କ୍ଷତିକାରକ ହୋଇଛି